ପ୍ରଥମ କଥା ହେଉଛି କ୍ରୀଡ଼ା କରିବା ଦ୍ୱାରା ଆମ୍ଭ ମାନଙ୍କର ଶରୀର ତଥା ମନ ଫୁର୍ତ୍ତି ରହେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାରର ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ ଦୁର୍ଗମ ଓ ବିଚ୍ଛିନ୍ନ ଅଞ୍ଚଳରେ କ୍ରୀଡ଼ା ଏକାନ୍ତ ଆବଶ୍ୟକ କାରଣ ସେମାନେ ପରସ୍ପରଠାରୁ ଅଲଗା ରହୁଥାନ୍ତି ତେଣୁ କ୍ରୀଡ଼ା କରିବା ଦ୍ୱାରା ସେମାନେ ପରସ୍ପର ସହ ଏକ ସୂତାଖିଅରେ ଆବଦ୍ଧ ହେବା ସହ ସେମାନଙ୍କ ମଧ୍ୟରେ ଏକ ପ୍ରକାରର ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ ତେଣୁ ଆମ୍ଭେମାନେ ଦୃଷ୍ଟି ଦେବା ଆବଶ୍ୟକ ଯେ କିପରି ଦୁର୍ଗମ ଅଞ୍ଚଳର ଲୋକମାନେ ପରସ୍ପର ସହ ଏକତା ସୂତ୍ରରେ ବାନ୍ଧି ହେବା ଦରକାର